ଭାରତର ପାଇକ ବିଦ୍ରୋହ ଯାହାକି ଭାରତ ପ୍ରସିଦ୍ଧ ଏବଂ ବିଶ୍ୱରେ ମଧ୍ୟ ପ୍ରସିଦ୍ଧ ଏହା ଅଠରଶହ ସତର ମସିହାରୁ ଅଠରଶହ ଉଣେଇଶହ ପର୍ଯ୍ୟନ୍ତ ବହୁତ ଭଲ ଭାବରେ ଚାଲିଥିଲା ଯାହାକି ବକ୍ସି ଜଗବନ୍ଧୁ ଯୁଦ୍ଧ ଲଢ଼ି ତାଙ୍କ ସହିତ ତାଙ୍କ ସହିତ ସାଥ ଦେଇଥିଲେ ବକ୍ସିଙ୍କ ସହିତ ଜୟୀରାଜ ଗୁରୁ ମାଧବ ଚନ୍ଦ୍ର ରାଉତରାଏ କୃତିବାସ ପଟ୍ଟନାୟକ ଓ ତାଙ୍କ ସହିତ ଅନେକ ଗୁଡ଼ିଏ ଆମର ଯେମିତିକି ଖୋର୍ଦ୍ଧା ଜିଲ୍ଲାର ନିକଟସ୍ଥ ଜେମା ଦେଇ ଏବଂ ଏଠିକାର ଗ୍ରାମବାସୀ ମୁକୁନ୍ଦ ପ୍ରସାଦ ଏବଂ ନୟାଗଡ଼ର ଅନେକ ଗୁଡ଼ିଏ ପାଇକ ବିଦ୍ରୋହ ମଧ୍ୟ ଯୋଗଦାନ ଦେଇଥିଲେ ତାହା ସହିତ ଓଡ଼ିଶାରେ ଅନ୍ୟ ଏକ ସ୍ତାନ ପ୍ରସିଦ୍ଧ ଯେମିତି ଧଉଳି ଧଉଳିଠାରେ ହୋଇଥିବା କଳିଙ୍ଗ ଯୁଦ୍ଧ କଳିଙ୍ଗ ଯୁଦ୍ଧ ଦୁଇଶହ ଏକଷଠି ମସିହା ସମୟରେ ଆରମ୍ଭ ହୋଇଥିଲା ଯେଉଁଟାକି ଖ୍ରୀଷ୍ଟପୂର୍ବରୁ ହୋଇଥିଲା ସେ ସମୟରେ ଅଶୋକ ଯିଏକି ଓଡ଼ିଶା ଉପରେ ଆକ୍ରମଣ କରିଥିଲେ ଏବଂ ଅନେକ ଗୁଡ଼ିଏ ଲୋକଙ୍କୁ ଚଣ୍ଡାଶୋକ ଭାବରେ ହତ୍ୟା କରିଥିଲେ ତାପରେ ନିଜେ ସେ ଉପକୃତ ହେବା ଦ୍ୱାରା ସେ ପରିବର୍ତ୍ତନ ଘଟିଥିଲା ଏବଂ ବୌଦ୍ଧ ଧର୍ମ ଅବଲମ୍ବନ କରିଥିଲେ ଶେଷ ସମୟରେ ସିଏ ଦୁଇଶହ ଏକଷଠି ମସିହା ପରେ ଦୁଇଶହ ତେସ୍ତରୀ ମସି ନାହିଁ ଦୁଇଶହ ଏକଷଠି ମସିହାରୁ ଦୁଇଶହ ସ ଅଣଷଠି ମସିହାରେ ସେ ସେ ଏବଂ ଚାଲିଯାଇଥିଲେ ଓ ସେଠାରେ ଉପସ୍ଥାନ କରିଥିଲେ ଏବଂ ଓଡ଼ିଶାର ଅନେକ ଗୁଡ଼ିଏ ବୌଦ୍ଧ ଧର୍ମକୁ ମଧ୍ୟ ସେ ପ୍ରଚାର କରିଥିଲେ ଯେମିତିକି ଧଉଳିଠାରେ ତାଙ୍କର ଏକ ଧଉଳି ସ୍ତୁପ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ ଏବଂ ତା'ପରେ ଏବଂ ତା'ପରେ ସେ